ମୁଁ ପଶୁପକ୍ଷୀ ମାନଙ୍କୁ ବହୁତ ଭଲ ପାଏ ଖାସ୍ କରି ପଶୁମାନଙ୍କୁ ବହୁତ ଭଲ ପାଏ ମୋର ଦୁଇଟି ଗାଈ ଗୋଟେ ବାଛୁରି ମଧ୍ୟ ରଖିଛି ଗୋଟିଏ ଗାଈର ନାଁ ମୋତି ଆଉ ଗୋଟିଏ ଗାଈର ନାଁ ହୀରା ଆଉ ବାଛୁରିଟା ନାଁ ଚନ୍ଦୁ କାହିଁକି ନା ମୁଁ ତାଙ୍କୁ ବହୁତ ଭଲ ପାଏ ଆଉ ପ୍ରତିଦିନ ସକାଳୁ ଉଠି ମୁଁ ଗୁହାଳକୁ ଯାଏ ଗୁହାଳକୁ ସଫା କରି ତାଙ୍କର ଦେହକୁ ଦେଖେ କାହିଁକି ନା ଟିଙ୍କ ଲାଗିଥିବ କି ଭଲମନ୍ଦ ମୁଁ ତାଙ୍କ ଯତ୍ନ ନିଏ ଆଉ ମୁଁ ପ୍ରତ୍ୟେକ ଦିନ ସକାଳେ ଗୁହାଳ ସଫା କରି ତାଙ୍କ ପାଉଁଶ ପକାଇଦିଏ ଯାହାଦ୍ଵାରା ସିଏ ସେଇଠି ଶୋଇ ପଡ଼ନ୍ତି ତାଙ୍କୁ ମୁଁ ନେଇକି ତୋରାଣି କୁଣ୍ଡା ପକାଇକି ନେଇକି ଦିଏ ତାଙ୍କୁ ପିଇବାକୁ ଦେଇ ସାରିଲା ପରେ ସେ ପିଅନ୍ତି ପିଇଲା ପରେ ନେଇକି ତାଙ୍କୁ ମୁଁ ପଡ଼ିଆରେ ଛାଡ଼ି ଦେଇ ଆସେ ପଡ଼ିଆରେ ଚରିକି ସେମାନେ ଯେତେବେଳେ ଆସନ୍ତି ମୁଁ ବି ଜାଣିପାରେ କି ମୋ ମୋ ମୋତି ହୀରା ଆସିଲେ ଆଉ ଚନ୍ଦୁ ବି ମଧ୍ୟ ଆସିଛି କାହିଁକି ନା ତାଙ୍କର ଯେଉଁ ହମ୍ବା ରାବ ରଡ଼ିରେ ମୁଁ ବହୁତ ଖୁସି ହେଇଯାଏ ତାଙ୍କୁ ସେ ଫେରିଲା ସମୟରେ ମୁଁ ଜଗିକି ବସିଥାଏ ତାଙ୍କୁ ଆଣି ଗୁହାଳ ଘରେ ବାନ୍ଧି ମୁଁ ମଧ୍ୟ ତୋରାଣି ଦେଇଥାଏ ତା'ମଧ୍ୟ ପାଣି ଫୁଟାଇକି କୋଚଡ଼ ମଧ୍ୟ ଦେଇଥାଏ କୁଣ୍ଡା ମଧ୍ୟ ଦେଇଥାଏ ଖାଇ ସାରିଲା ପରେ ପାଉଁଶ କିଛି ପକାଇକି ତାକୁ ଆଉ ଟିକିଏ ସଫା କରିକି ତାଙ୍କୁ ବାନ୍ଧି ଦେଇଥାଏ ତା'ପରେ ମୁଁ ସନ୍ଧ୍ୟା ସମୟ ଆସିଯାଏ ସନ୍ଧ୍ୟାରେ ମୁଁ କିଛି କାମ ସାରି ଘରକାମ ତା'ପରେ ତ କ'ଣ କରେ ନା କିଛି ଧୂପ ମଶା ଧୂଆଁ ଦିଏ କାହିଁକି ମଶା ଜୋରେ ହୁଅନ୍ତି କିଛି ଧୂଆଁ ଦେଲେ ମଧ୍ୟ ମଶା ତାଙ୍କ ଠୁ ଦୂରରେ ରହିବେ ଯାହାଦ୍ୱାରା କି ମୋ ମୋତି ହୀରା ଚନ୍ଦୁ ଖୁସିରେ ରହିବେ